ହ୍ୟାଲୋ ଭାଇ ଆପଣ ଟ୍ରାଭେଲ୍ ଏଜେନ୍ସରୁ କହୁଛନ୍ତି ତ ମୋର କ୍ୟାବ ଦରକାର ଥିଲା ତ ମୁଁ ସେଥିପାଇଁ କ୍ୟାବ ବୁକ୍ କରିବା ପାଇଁ ଫୋ କ୍ୟାବ ବୁକ୍ କରିବା ପାଇଁ ଫୋନ୍ କରିଥିଲି ଆପଣଙ୍କ ପାଖରେ କ୍ୟାବ ଆବେଲେବୁଲ ଅଛି ତ ମୋର ଆଡ୍ରେସ ପୁରୀ ମୁଁ ପୁରୀରୁ ପୁରୀ ଷ୍ଟେସନ୍ ଯିବାର ଥିଲା ତ ଆପଣ କେତେ କ'ଣ ପେମେଣ୍ଟ ନେବେ ନା ଭାଇ ଆପଣ ଏତେ କ'ଣ କହୁଛନ୍ତି ଦୁଇ ତିନିହଜାର ଟଙ୍କା ମୁଁ ତ ସବୁବେଳେ ପନ୍ଦରଶହ ହଜାର ଏମିତି ଦେଇକି ଯାଏ ତ ଆପଣ ସେତିକି ହିଁ ରେ ଫାଇନାଲ କରନ୍ତୁ ତ ଫୋନପେ ଆପଣଙ୍କୁ ମୁଁ ଏବେ ସବୁତକ କରିଦେବି ନା କାଲି କରିବି ହଁ ଏବେ ହଜାର ଟଙ୍କା କରି ଦେଉଛି ଆପଣ ପହଞ୍ଚି ସାରିଲା ପରେ ଆପଣ ବାକିତକ ଆଉ ପାଞ୍ଚଶହ ଟଙ୍କା ମୁଁ ଆପଣଙ୍କୁ ଦେବି ଫୋନପେ କରିଦେବି ସେଇଠି ଆଉ ଆପଣ ଠିକ୍ ଟାଇମରେ ପହଞ୍ଚି ଯିବେ ତ ନହେଲେ ମୋର ଟ୍ରେନ୍ ମିସ୍ ହେଇଯିବ ତ ଆପଣ ଠିକ୍ ଟାଇମରେ ଆସି ପହଞ୍ଚି ପାରିବେ ତ